ମହୁମାଛି କାମୁଡ଼ିବା ଦ୍ୱାରା ବହୁତ ବିନ୍ଧା ହୁଏ ଏବଂ ସେ ଜାଗାଟା ପୁରା ଫୁଲିଯାଏ ତାର ଉପକାର କରିବା ପାଇଁ ଆମେ ସେ ଜାଗାରେ ଲୁହା ଘଷି ଥାଉ ନଚେତ ଘିଅକୁ ମନ୍ତୁରାଇକି ସେ ଜାଗାରେ ଲଗାଇଥାଉ ତାଦ୍ୱାରା ସେ ଜାଗାର ଜଳାପୋଡ଼ା ଏବଂ ଫୁଲା କମ୍ ହୋଇଯାଏ